ହ୍ୟାଲୋ ଲିମନ କେସେଲ ଆଚ୍ଛା ତୁମେ ଆଜି ଯେଉଁ ପାର୍ସଲ୍ ଯେଉଁ ଖାଦ୍ୟ ଦେଇଥିଲ ସିଏ କ'ଣ କେତେ ଦିନର ସେଇଟା ବାସିଥିଲା ମସଲା ପୁରା ଦୁର୍ଗନ୍ଧ ଛାଡ଼ୁଛି ଆଉ ଯେଉଁ ଖାଦ୍ୟ ଦେଇଥିଲ ସେ ଦୁଇ ଦିନର ଖାଦ୍ୟ ପୂରା ପଚା ଗନ୍ଧ ତାକୁ ଖାଇକିରି ଆମ ଘରେ ସମସ୍ତେ ବେମାର ପଡ଼ିଛନ୍ତି ସମସ୍ତେ ବାନ୍ତି ହେଇଛନ୍ତି ଦୁଇ ଜଣ ବର୍ତ୍ତମାନ ମେଡ଼ିକାଲ୍ରେ ପଡ଼ିଛନ୍ତି ଆଉ ମେଡ଼ିକାଲ୍ରେ ପଡ଼ି ଦୁଇ ଜଣ ବର୍ତ୍ତମାନ ସାଲାଇନ୍ ଲାଗିଛିି ନାହିଁ ସେ ଖାଦ୍ୟ ଯେଉଁ ବିଷାକ୍ତ ଖାଦ୍ୟ ଖାଇକିରି ଫୁଡ଼୍ ପଏଜନ୍ ଆମ ଘରେ ସମସ୍ତଙ୍କୁ ଆଜି ହେଇଛିି ତେଣୁ ତମକୁ ଏଇଠି ତମ ନାଁରେ ମୁଁ ଥାନାରେ ନିଶ୍ଚିତ ଭାବରେ ଏଫଆର୍ ଦେବି ତୁମେ ସବୁ ପଚା ଖାଦ୍ୟ ବଳକା ଖାଦ୍ୟ ବାସି ଖାଦ୍ୟ ଲୋକମାନଙ୍କୁ ଦେଇକିରି ଲୋକମାନଙ୍କର ସ୍ୱାସ୍ଥ୍ୟରେ ଅବନତି ଘଟଉଛ